ମୁଁ ହେଡ଼୍ ଆଣ୍ଡ ସୋଲଡ଼୍ର ସାମ୍ପୁ ଲଗାଉଥିଲି ମୋ ସାଙ୍ଗ କହିଲା ନା ଡୋଭ୍ ସାମ୍ପୁ ଭଲ ଲଗା ମୁଁ ସେଥିପାଇଁ ଦୋକାନକୁ ଗଲି ହେଡ଼୍ ଆଣ୍ଡ ସୋଲଡ଼୍ର ସାମ୍ପୁ ନଥିବାରୁ ଡୋଭ୍ ସାମ୍ପୁ ଆଣିଲି ଡୋଭ୍ ସାମ୍ପୁ କିଛି କିଛି ମାସ ଲଗାଇଲା ପରେ ମୋ ଚୁଟି ବହୁତ ଉପୁଡ଼ି ଗଲା ଡୋଭ୍ ସାମ୍ପୁ ପୁରା ମୋ ଚୁଟି କି ବେକାର କରିଦେଲା ସବୁ ଉପୁଡ଼ି ଗଲା